ହଁ ମୁଁ ପାଞ୍ଚଟି ଅନ୍ତର୍ଜାତୀୟ ସହରର ନାମ କହିପାରିବି ପ୍ରଥମଟି ହେଲା ଲଣ୍ଡନ ଦ୍ୱିତୀୟଟି ହେଲା ନ୍ୟୁୟର୍କ ତୃତିୟଟି ହେଲା ପ୍ୟାରିସ୍ ଚତୁର୍ଥଟି ହେଲା ଦୁବାଇ ପଞ୍ଚମଟି ହେଲା ସିଙ୍ଗାପୁର